ଓଡ଼ିଶାରେ ବି ଜେ ଡ଼ି ଶାସନ ଭଲ କିନ୍ତୁ ସରକାର ଯାହା ବି କରୁଛନ୍ତି ଲୋକଙ୍କର ସୁବିଧା ପାଇଁ ସରକାର ସେଥିପ୍ରତି ତଦାରଖ କରିବା ଉଚିତ୍ ସରକାର ଲୋକଙ୍କ ପାଇଁ ବହୁତ କିଛି ସୁବିଧା କରିଛନ୍ତି ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଶିକ୍ଷା ପ୍ରତି ରାସ୍ତାଘାଟ ସବୁପ୍ରତି ବହୁତ ପଇସା ଖର୍ଚ୍ଚ କରୁଛନ୍ତି କିନ୍ତୁ ସରକାର ଏଥିପ୍ରତି ଧ୍ୟାନ ଦେବା ଉଚିତ୍ ଯେ ଯେଉଁଥିପାଇଁ ବି ସରକାର ପଇସା ଖର୍ଚ୍ଚ କରୁଛନ୍ତି ସେଇ କାମଟା ଠିକ୍ରେ ହେଉଛି ନା ନାହିଁ କାହିଁକିନା ଆଜିକାଲି ଯେଉଁ ପ୍ରକାର ଦଲାଲ ହେଲେଣି ତ ସବୁ କର୍ମ କ୍ଷେତ୍ରରେ ଦଲାଲମାନଙ୍କୁ ପଇସା ଦେବାକୁ ପଡ଼ୁଛି ଏମିତିକି ବୃଦ୍ଧମାନେ ଯେଉଁ ଭତ୍ତା ପାଉଛନ୍ତି ସେଇଥି ପାଇଁ ବି ଦଲାଲମାନଙ୍କୁ ପଇସା ଦେବାକୁ ପଡ଼ୁଛି ତ ସରକାର ଯେଉଁ ପଇସା ଖର୍ଚ୍ଚ କରୁଛନ୍ତି ଲୋକଙ୍କର ସୁବିଧା ପାଇଁ ତ ସେଇ ସେଇ କାମଟା ଠିକ୍ରେ ହେଉଛି ନା ନାଇଁ ସେଥିପ୍ରତି ଟିକେ ଧ୍ୟାନ ଦେବା ଉଚିତ୍ ଟିକେ ସଚେତନ ହେଇକି ସେ ଯଦି ଲୋକ ଲଗେଇକି ଦେଖିବେ ଯେ ତାଙ୍କର ପଇସାଟା ଠିକ୍ କାମରେ ବ୍ୟବହାର ହେଉଛି ନା ନାହିଁ ତା'ହେଲେ ଆମର ଓଡ଼ିଶା ଆଉ ଟିକେ ସମୃଦ୍ଧ ହେବ ଦେଶଟା ଭଲରେ ଚାଲିବ ଆମ ରାଜ୍ୟଟା ଭଲ ସମୃଦ୍ଧି ହେବ